ଆପଣ କ'ଣ କରନ୍ତି ଆଚ୍ଛା ଆପଣଙ୍କର ସାଲାରି କେତେ ପ୍ୟାକେଜ୍ ଆସୁଛି ସାଲାରି ମାନେ ଆକାଉଣ୍ଟରେ ଆସୁଛିନା ନା ହ୍ୟାଣ୍ଡ ଟୁ କ୍ୟାସ୍ ପାଉଛନ୍ତି ମାନେ ହ୍ୟାଣ୍ଡରେ ପାଉଛନ୍ତି ଆକାଉଣ୍ଟକୁ ଆସୁଛି ତ ଆଚ୍ଛା ଆଚ୍ଛା ନୂଆ ଜଏନିଂ ହେଇଛି ଯଦି କେତେ ଟଙ୍କା ଲୋନ୍ ନେବେ ବୋଲି ଭାବୁଛନ୍ତି ତିନି ଲକ୍ଷ ହେଲେ ଆପଣଙ୍କର ଗୋଟେ ସାଲାରି ସ୍ଲିପ୍ ଦରକାର ଆଉ ଯେଉଁ ଅଫିସ୍ରେ କାମ କରୁଛନ୍ତି ସେଇ ଅଫିସ୍ର କିଛି ଡକ୍ୟୁମେଣ୍ଟ ଦରକାର ଯେଉଁଟା କି ଜଏନିଂ ଲେଟର ତା ବି ଆମର ଦରକାର ନୂଆ ଜଏନିଂ କରିଛନ୍ତି ତ ଯଦି ନୂଆ ନ ହେଇଥାନ୍ତା ତା'ହେଲେ ଆମେ ହେଉଛି ତିନି ମାସର ସାଲାରି ସ୍ଲିପ୍ ଦେଖିକି ଆମେ ଦେଇପାରିଥାନ୍ତୁ ଆଉ ଆଗରୁ କ'ଣ ସବୁ ଲୋନ ଫୋନ କିଛି ନେଇଛନ୍ତି ନା ନେଇନାହାନ୍ତି ଆଚ୍ଛା ଯଦି ଆଗରୁ କିଛି ଲୋନ କରିନାହାନ୍ତି ତା'ହେଲେ ତ ଆମେ ତ ଏବେ ଏତେ ତ ଦେଇପାରିବୁନି ଆମେ ହାଏଷ୍ଟ ଦେଇପାରିବୁ ହାର୍ଡ଼ଲି ଲକ୍ଷେ କୋଡ଼ିଏରୁ ଦେଢ଼ଲକ୍ଷ ଭିତରେ ଆମେ ଦେଇପାରିବୁ ଆଉ ଯଦି କ୍ରେଡ଼ିଟ୍ ସ୍କୋର ଭଲ ଥିବ ଯଦି ଆପଣଙ୍କ ନାଁରେ କୌଣସି ସିବିଲରେ ଯଦି କୌଣସି ଇମ୍ପାକ୍ଟ ନଥିବ ତା'ହେଲେ ଆମେ ଦେଢ଼ ଲକ୍ଷ ଭିତରେ ଲୋନ ଦେଇପାରିବୁ ଆପଣ ଗୋଟେ କାମ କରନ୍ତୁ ଆଧାର କାର୍ଡ଼ ପାନ୍ କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ଜେରକ୍ସ ଆଉ ଏସବୁ ଆମକୁ ଦେଇଦିଅନ୍ତୁ ଆମେ ପ୍ରୋସେସ୍ ଷ୍ଟାର୍ଟ କରିକି ଆପଣଙ୍କୁ କେତେ ଟଙ୍କା କ'ଣ ଫାଇନାଲ ହେଉଛି ଆମେ ଆପଣଙ୍କୁ ଜଣାଇଦେବୁ ହେଲାକି ଆଉ ଇ ଏମ ଆଇ କେମିତି ଇ ଏମ ଆଇ କେମିତି କ'ଣ ଦେବେ ଆପଣ ଆଚ୍ଛା ଆମର ମାସିକୁ ଇ ଏମ ଆଇ ଆସିଯିବ ଯଦି ଦେଢ଼ ଲକ୍ଷ ଟଙ୍କା ନେଉଛନ୍ତି ତା'ହେଲେ ଯଦି ପାସ୍ ହେଉଛି ପାଖାପାଖି ଚାରି ସାଢ଼େ ଚାରି ହଜାର ଟଙ୍କା ଇ ଏମ ଆଇ ଆସିବ ଛତିଶ ମାସର ଲୋନ ହେବ ବୁଝିପାରିଲେ ହଁ ଛତିଶ ମାସର ଲୋନ ହେବ ଆପଣଙ୍କର ଛତିଶ ମାସ ହେଇସାରିଲା ପରେ ଆପଣଙ୍କର ଲୋନ ସୁଝିଯିବ ଆଉ ଆପଣଙ୍କୁ ଯେତେ ଲୋନ କରିବାକୁ ହେଲେ ପ୍ରୋସେସିଂ ଫି ଲାଗିବ ତା ସହିତ ଜି ଏସ୍ ଟି ତାର ଆଉ କ'ଣ ଫାଷ୍ଟ ମାସର ଇଏମଆଇଟା ଆମେ ଯେତେବେଳେ ଲୋନ ଦେବୁ ଆମେ ଫାଷ୍ଟ କାଟିକି ରଖିବୁ

ହଁ ତାପରେ ଆପଣଙ୍କର ହେଇଯିବ ଆପଣ ତାପରେ ଛତିଶ ମାସ ତା ମାନେ ଏଇ ଯେଉଁ ଫାଷ୍ଟ ଏ ଯେଉଁ କାଟିକି ଛାଡ଼ିକି ଦେଇସାରିଲା ପରେ ଆପଣଙ୍କୁ ଆଉ ପଇଁତିରିଶ ମାସ ସୁଝିବାକୁ ପଡ଼ିବ ନା ଆଉ କିଛି ଡାଉଟ୍ ଅଛି ମୋତେ କୁହନ୍ତୁ ଠିକ୍ ଅଛି ହଉ